ଅବସର ପ୍ରାପ୍ତ ବୟସ୍କ ପାଇଁ ସ୍ମାର୍ଟଫୋନ୍ ଟେକ୍ନୋଲୋଜି ତ ତାଙ୍କ ପାଇଁ ବେଶୀ ଉପଯୋଗୀ ହୋଇଛି କ'ଣ ପାଇଁକି ସେମାନେ ରିଟାର୍ମେଣ୍ଟ କଲାପରେ ଅନ୍ୟ ସବୁ ସେମାନଙ୍କ ଆଉ ଘରେ ବସିଥାନ୍ତି ରେଷ୍ଟ ନିଅନ୍ତି ସେଥିପାଇଁ ସେମାନଙ୍କୁ ସ୍ମାର୍ଟଫୋନ ଇଣ୍ଟରନେଟ୍ ସେମାନେ ନୂଆ ନୂଆ ଜିନିଷ ଶିଖିପାରନ୍ତି ଜାଣିପାରନ୍ତି ଦେଶ ଦୁନିଆ ସେମାନେ ଜାଣିପାରନ୍ତି ନ୍ୟୁଜ୍ଫ୍ୟୁଜ୍ ମୋବାଇଲ୍ଫୋବାଇଲ୍ ଯେତେ ଆଜିକାଲି ସବୁ ମୋବାଇଲ୍ ଇଣ୍ଟରନେଟ୍ର ସବୁ ଜିନିଷ ବ୍ୟବହାର ହେଉଛି ତ ସେମାନଙ୍କ ପାଇଁ ବେଶୀ ଉପଯୋଗ ହୋଇଥାଏ ଇଣ୍ଟରନେଟ୍ ଆଉ ମୋବାଇଲ୍ ସ୍ମାର୍ଟଫୋନ୍ ଟିଭିଗୁଡ଼ାକ